ପାରମ୍ପରିକ କ୍ରୀଡ଼ା କହିଲେ ମୁଖ୍ୟତଃ ପଟା ଖେଳ ଏବଂ ପାଇକ ଖେଳକୁ ବୁଝାଇଥାଏ ଯେଉଁଗୁଡ଼ିକ କି ଆଜିକାଲି ସମୟରେ ଲୋପ ପାଇଯାଇଛି କିନ୍ତୁ ଏହା ଗ୍ରାମାଞ୍ଚଳର ଏକ ମୁଖ୍ୟ କ୍ରୀଡ଼ା ଭାବେ ପ୍ରକାଶ ପାଇଥାଏ ଏହା ଲୋକମାନଙ୍କ ପାଖରେ ପହଞ୍ଚିବା ନିହାତି ଆବଶ୍ୟକ ଅଟେ ବାହାର ରାଜ୍ୟର ଜାତୀୟ ସ୍ତରରେ ଏହାକୁ ଆମେ ପ୍ରକାଶ କରିବାଟା ପ୍ରତିନିଧିତ୍ଵ କରିବା ଦ୍ୱାରା ଏମାନେ ଲୋକମାନେ ଆମର ପୂର୍ବଜ ଇତିହାସକୁ ଜାଣିଥାନ୍ତି ବିଭିନ୍ନ ପ୍ରକାରର ଯାତ୍ରା ଓ ଉତ୍ସବରେ ଏହି ପାରମ୍ପରିକ କ୍ରୀଡ଼ା ପଟା ଖେଳ ଏବଂ ପାଇକ ଖେଳ କରିବା ଦ୍ୱାରା ଲୋକମାନେ ମଧ୍ୟ ଏ ବିଷୟରେ କିଛି ଜାଣିଥାନ୍ତି ଏବଂ ପ୍ରତ୍ସୋହିତ ହୋଇଥାନ୍ତି ଯାହାକି ଆମର ଇତିହାସକୁ ପ୍ରକା ଇହିହାସକୁ ଦେଖାଇଥାଏ ସେ ସେ ସମୟରେ ହେଇଥିବା ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଗଡ଼ରେ ଥିବା ବିଭିନ୍ନ ପ୍ରକାର ଦେଶ ଦେଶପ୍ରେମୀମାନଙ୍କର ସଫଳତାକୁ ଦେଖାଇଥାଏ